ମୋତେ ତ ସାଧାରଣତଃ ପୁସ୍ତକ ପଢ଼ିବାକୁ ଭଲଲାଗେ ଆଉ ମୁଁ ସାଧାରଣତଃ ଗପ ବହିଗୁଡ଼ିକୁ ପଢ଼ିଥାଏ ମୁଁ ଏମିତି ଏକ ଗପ ପଢ଼ିଥିଲି ଗୋଟେ ବେଙ୍ଗ ବେଙ୍ଗୁଳିର କାହାଣୀ ଥିଲା ଆଉ ଏଇ କାହାଣୀଟି ଏତେ ମୋତେ ମଜା ଲାଗିଥିଲା ତାହା କେବେବି ମୁଁ ଭୁଲି ପାରିବିନି କାହିଁକିନା ମାଆ ବେଙ୍ଗ ଆଉ ଛୁଆ ବେଙ୍ଗ ଭିତରେ ଏଇ କାହାଣୀଟି ଥିଲା ତା'ପରେ ମୋତେ ବହୁତ ହସ ଲାଗିଥିଲା ଆଉ ସେ ବହିଟି ମୋତେ ପଢ଼ିବା ପାଇଁ ମୋତେ ବହୁତ ଭଲ ଲାଗେ